ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ୍ ପ୍ରତିନିଧିତ୍ୱ କରୁଛି ଯେହେତୁ ଆମର୍ ଓଡ଼ିଆ ଭାଷାଟା ଆମର୍ ମାତୃଭାଷା ଏ ଛୁଆଟା ଯେତେବେଲେ ପହେଲା ହେଇକିରି ଭାଷା କହୁଛେ ସେ ମାତୃଭାଷାକେ କହୁଚେ ଯେନ୍ଟାକି ଓଡ଼ିଆ ଏ ଆଉ ସେ ମାତୃଭାଷା ଦ୍ୱାରା ତାର୍ ଭାବ ଆଦାନ୍ ପ୍ରଦାନ୍ କରୁଛେ ଆଉ ଅନ୍ୟମାନେ କହିଲେ ବି ବୁଝିପାରୁଛେ ତ ସେଥିର୍ଲାଗି ଯେହେତୁ ମାତୃଭାଷା ଏ ଆଉ ମାତୃଭାଷା ଇ ଗଣମାଧ୍ୟମ ଆର୍ ଶିକ୍ଷା ବ୍ୟବସ୍ଥାରେ ରହେବାର୍ କଥା ଯାହା ଦ୍ୱାରା ଇ ମାତୃଭାଷାରେ ଜଣେ ଜଣେ କହେବା ଅନ୍ୟମାନେ ବୁଝିପାର୍ବେ ଆଉ ଅନ୍ୟମାନ୍ଙ୍କର୍ କଥାବାର୍ତ୍ତା ବି ସେ ବୁଝିପାର୍ବା ମାତୃଭାଷା ଯଦି ଆମେ ବ୍ୟବହାର କର୍ମା ନିଜର୍ ମାତୃଭାଷାକେ ଯଦି ଆମେ ପ୍ରାଧାନ୍ୟ ନେ ଦେମା ଆରୁ ବିଦେଶୀ ଭାଷାକେ ପ୍ରାଧାନ୍ୟ ଦେମା ବେଲେ ହେଟା ହେତାନୁ ଆଉ ବଡ଼୍ ମୂରୁକ୍ ଆମେ ନୁହେଁ ସେ ଯେହେତୁ ଆମର୍ ମାତୃଭାଷା ଏ ଆମେ ମାତୃଭାଷାକେ ପ୍ରାଧାନ୍ୟ ଦେମା ଆର୍ ପାରୁପର୍ଯ୍ୟନ୍ତ ଆମେ ନିଜେ ମାତୃଭାଷା କହିକରି ଆମର୍ ଇ ମାତୃଭାଷାର ପ୍ରଚାର୍ ପ୍ରସାର୍ ଲାଗି ସବୁବେଲେ ଆମେ ଚେଷ୍ଟା କର୍ମା ଆମେ ସବୁବେଲେ ଚାହେଁମା ଯେ ଆମର୍ ମାତୃଭାଷା ଓଡ଼ିଆ ଆମର୍ ଓଡ଼ିଶାର ସମସ୍ତେ ଲେଖ୍ବାର୍ କଥା ଶିଖ୍ବାର୍ କଥା କହେବାର୍ କଥା ତାର୍ ସାଙ୍ଗେ ସାଙ୍ଗେ ମାତୃ ଆମର୍ ଓଡ଼ିଶା ବାହାରେ ବି ଆମେ ଆମର୍ ମାତୃଭାଷାର ପ୍ରଚାର୍ ପ୍ରସାର୍ ଲାଗି ଯଥେଷ୍ଟ୍ ଚେଷ୍ଟା କର୍ମା ଆମର୍ ମାତୃଭାଷା ଓଡ଼ିଆର ଯେତ୍କି ପ୍ରଚାର୍ ପ୍ରସାର୍ ହେବା ଆମର୍ ଓଡ଼ିଶାର କଲା ସଂସ୍କୃତି ଯେନ୍ ରହିଛେ ପରମ୍ପରା ରହିଛେ ତାର୍ ପ୍ରଚାର୍ ପ୍ରସାର୍ ବି ଆପେ ଆପେ ହେଇପାର୍ବା ଯେହେତୁ ମାତୃଭାଷା ଦ୍ୱାରା ସବୁ ଗୀତ ବାଦ୍ୟଯନ୍ତ୍ର ସବୁ ମାତୃଭାଷାରେ ଏ ତ ଆମର୍ ମାତୃଭାଷାର ପ୍ରଚାର୍ ପ୍ରସାର୍ ହେଲେ ଆମର୍ ଭାଷା ପରମ୍ପରା ରୀତିନୀତି ସବୁଥି ପ୍ରଚାର୍ ପ୍ରସାର୍ ଆପେ ଆପେ ହେଇପାର୍ବା ଆର୍ ଆମ ଓଡ଼ିଶାର ନାଁ ରହିପାର୍ବା